ନୟାଗଡ଼ ଜିଲ୍ଲାର ଜଳବାୟୁ ଗ୍ରୀଷ୍ମ ଦିନେ ଅଧିକ ଗରମ ହୋଇଥାଏ କାରଣ ଏଇଟା ପାହାଡ଼ ପୂର୍ଣ୍ଣ ଏରିଆ ସବୁଆଡ଼େ ପାହାଡ଼ ରହିଛି ସେମିତି ଶୀତ ଦିନେ ମଧ୍ୟମ ଧରଣର ଶୀତ ବର୍ଷା ଦିନେ ମଧ୍ୟମ ଧରଣର ବର୍ଷା ହୋଇଥାଏ ଏଠି ଲୋକମାନେ ଜଳବାୟୁକୁ ଖାପ ଖୁଆଇ ଚଳିଥାନ୍ତି ବିନା ଖାଦ୍ୟ ଦ୍ୱାରା ମଣିଷ ଯେମିତି ବଞ୍ଚିବା ଅସମ୍ଭବ ଜଳବାୟୁ ବିନା ମଣିଷ ବଞ୍ଚିବା ଅସମ୍ଭବ ହୋଇଥାଏ ଏଠି ଲୋକମାନେ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମକୁ ବର୍ଷାକୁ ଏବଂ ଶୀତ ଋତୁକୁ ଖାପ ଖୁଆଇ ଚଳିଥାନ୍ତି